ଯାଜପୁର ଜିଲ୍ଲାର ଜଳବାୟୁ ବିଭିନ୍ନ ପ୍ରକାରର ରହିଛି ଯେମିତି ଶୀତଦିନେ ଠିକ୍ ଶୀତ ଅତ୍ୟଧିକ ହୋଇଥାଏ ଏବଂ ଖରାଦିନେ ପ୍ରଚୁର ପରିମାଣର ଖରା ହୋଇଥାଏ ବର୍ଷା ଦିନେ ବେଶୀ ବର୍ଷା ହୋଇନଥାଏ ଯାହାଫଳରେ ଜଳବାୟୁର ପରିବର୍ତ୍ତନ ଦେଖା ଦେଇଥାଏ ଏବଂ ଆଜିକାଲି ତ ଆମର ଗଛ ପତ୍ର ସବୁ ଯେଉଁ କାଟି ଦେଉଛନ୍ତି ତା ଯୋଗୁଁ ଖରାରେ ଠିକ୍ ଟାଇମରେ ବର୍ଷା ହେଉନି ଏଠି ଖରା ତ ବେଶୀ ପରିମାଣରେ ହେଉଛି ଆଉ ଶୀତ ବି ମଧ୍ୟ ଜମା ହୋଉନାହିଁ ତେଣୁ ତା ପାଇଁ ଆମକୁ ଯାଜପୁର ଜିଲ୍ଲାର ଆମର ଋତୁର ପରିବର୍ତ୍ତନ ଅନୁସାରେ ଏ ସବୁ ପରିବର୍ତ୍ତନ ହେଉଛି ହେଉଛି ତଥାବି ଆମର ଶୀତଦିନେ ଯେତିକି ଯେଉଁ ଦିନରୁ ଶୀତ ହେବା କଥା ଆଉ ଯେଉଁ ଦିନ ପର୍ଯ୍ୟନ୍ତ ସେତିକି ହେଉ ନାହିଁ ଶୀତଦିନ ଚାରି ମାସରେ ଆମକୁ ପ୍ରାୟତଃ ମାସେ କି ଦେଢ଼ ମାସ ଭିତରେ ଥଣ୍ଡା ଲାଗିଥାଏ ସେମିତି ଖରାଦିନେ କିନ୍ତୁ ସବୁ ଦିନରେ ଖର ଗରମ ବହୁତ ହଉଛି ଯାହା ପାଇଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛେ ଆଉ ଆମର ବର୍ଷାଦିନେ ବି ଠିକ୍ରେ ବର୍ଷା ହୋଇନାହିଁ ଏବେ ବି ବର୍ଷା ଋତୁ ଆରମ୍ଭ ହୋଇଛି କିନ୍ତୁ ତଥାବି ଠିକ୍ ଟାଇମରେ ବର୍ଷା ହୋଉ ନାହିଁ କି ଅତ୍ୟଧିକ ପରିମାଣର ହେଉ ନାହିଁ ବର୍ଷାଦିନେ ଆହୁରି ବି ଗରମର ବହୁତ ହେଉଛି ତେଣୁ ଆମ ଜିଲ୍ଲାର ଜଳବାୟୁ ବହୁତ ପ୍ରକାର ବହୁତ ଅନୁନ୍ନତ